ବାରହଜାର ନଅଶହ ପଞ୍ଚାନବେ କୋଡ଼ିଏ ହଜାର ଛଅଶହ ବାଇଶ ଏକଲକ୍ଷ ତିରିଶ ହଜାର ନଅଶହ ବୟାନବେ ଦୁଇଲକ୍ଷ ଅଠଚାଳିଶ ହଜାର ଚାରିଶହ ପଚିଶ ପାଞ୍ଚଲକ୍ଷ ଦୁଇହଜାର ଛଅଶହ ବୟାନବେ